ମୁଁ ସପ୍ତାହକୁ ଦୁଇଥର ଶ୍ୟାମ୍ପୁ କରେ ମୋତେ କ୍ଲିନିକ ପ୍ଲସ ଶ୍ୟାମ୍ପୁଟା ଭଲ ଲାଗେନି ଆଉ ସେ ଶ୍ୟାମ୍ପୁ କରିବା ଦ୍ୱାରା ମୋର ଚୁଟି ବହୁତ ଝଡ଼େ ଏବଂ ମୁଁ ନେଇକି ଦେଖିଲି ଏମିତି କେତେ ଦିନ ଝଡ଼ିଗଲା ବହୁତ ଝଡ଼େ ମୋର ଚୁଟି ଖରାପ ହେଇଗଲା ଆଉ ମୁଁ ବହୁତ ଚେଷ୍ଟା କଲି ହେଲେ ବି ଚୁଟି ଝଡ଼ିବା ବନ୍ଦ ହେଲା ନାହିଁ କଣ କରିବି ବୋଲି ସେ ଶାମ୍ପୁଟା ମତେ ପଡ଼ିଲା

ସେଥିଯୋଗୁଁ ମୁଁ ଶ୍ୟାମ୍ପୁ ଚେଞ୍ଜ କରିଦେଲି ଆଉ ଚେଞ୍ଜ କରିକି ଆହୁରି ନୂଆ ନୂଆ ଶାମ୍ପୁଟା ଆଣିଲେ ଘରକୁ ଆଣିଲେ ବ୍ୟବହାର କରିବା ଦ୍ୱାରା ଆଉ ମୋର ଚୁଟି ଆଉ ଝଡୁନି